ମୁଁ ପ୍ରଥମତଃ ମୋର କିଛି ରାନ୍ଧିବାର ସେତେ ଏମ୍ ନଥିଲା ତ ଘର ସମସ୍ତେ କହୁଛନ୍ତି ଯେ ତୋତେ କିଛି ରୋଷେଇ ଆସୁନି ତୁ ଗୋଟେ କୁକ୍ ରୋଷେଇ କ୍ଲାସରେ ଯାଇକିରି ନାଁ ଲେଖାଇଦେଇ ଆସ୍ ଯାଇକିରି ସେଇଠି ଶିଖିବୁ ରୋଷେଇ ତ ମୁଁ ଯାଇଥିଲି ଗୋଟେ ଦିନ ଗୋଟେ କ୍ଲାସରେ ସେମାନେ ବହୁତ ଭଲ ଭଲରେ ମୋତେ ଶିଖେଇଦେଲେ ସବୁ ମୋତେ ଏବେ ସବୁ ରୋଷେଇ କରିବା ଆସୁଛି ସବୁ କିଛି କରିପାରିବି ମୁଁ ଏବେ ମୋତେ ଯାହା ବି କହିଦେଲେ ଟିକେ ମୁଁ କାନରେ ଗୋଟେ ଥର ଶୁଣିଦେଲେ ମୋତେ ମନେ ରଖିଥାଏ ସବୁ କରିଦେବି ଏବେ ଆଉ ଗୋଟେ ଦୁଇଟା ରେସିପି ମୋର ସେତେ ମାନେ କରିପାରିନି ମୋତେ ସେତେ ଭଲ ଲାଗୁନି ମୁଁ ଚାହୁଁଛି କି ଟିକେ ସେଇଟା ଟିକେ ଭଲ ଭାବରେ ଶିଖିବି ଆଉ ଏମିତି ତ ସବୁକିଛି ଆସୁଛି ଯେ ତାହେଲେ ବି ସମସ୍ତେ କୁହନ୍ତି ଯେ ଆଉ ଟିକେ ନୂଆ ନୂଆ ରେସିପି ଶିଖିକି ଆସିବୁ ଆମକୁ ରୋଷେଇ କରି ଖୁଆଇବୁ ଏଥିପାଇଁ ମୁଁ ଆଉ ଟିକେ ଶିଖିବାକୁ ଚାହୁଁଛି ସମସ୍ତେ ତ ଆଉ ସେତେ ଭଲ ରୋଷେଇ କରିପାରୁନାହାନ୍ତି ମୁଁ ଯେତିକି ଆସୁଛି ମୁଁ ଚଳିଯିବ